ପ୍ରଥମେ ମୁଁ ରୋଷେଇ କ୍ଳାସ୍ରେ ଯୋଗ ଦେଇଥିଲ ତ ସେହିଥିରେ ମୁଁ ଚିକେନ ଶିଖିବାପାଇଁ ଚାହିଁଥିଲି ତ ଚିକେନରେ ଏମିତି କି ଯେ କୌଣସି ଜିନିଷ ବନାଇବାକୁ ହେଲେ ତା'ର ପରିମାଣ ଦରକାର କିନ୍ତୁ ମୁଁ ସେ ସବୁ ତ ଜାଣିନଥିଲି କେଉଁଟା କେତେ କଣ ପଡ଼ିବ ଲୁଣ କେତେ ପଡ଼ିବ ମସଲା କେତେ ପଡ଼ିବ ଆଉ ଆମର ତେଲ କେତେ ପଡ଼ିବ ସେ ସବୁ ଯଦି ଜାଣିନଥିବ ଯଦି ମାପଚୁପ ଠିକ ହେଲାନି ତ ଯାହାବି କିଛି ତରକାରୀ କଲେ ସେଟା ଭଲ ଲାଗିବନି କି ଟେଷ୍ଟ ବି ଲାଗିବନି କି ସୁଆଦିଆ ବି ଲାଗିବନି ସେହିଥିପାଇଁ କି ମୋର ଚିକେନଟା ଭଲ ହୋଇନଥିଲା ତ ସେହିଥିପାଇଁ ମୋତେ ବି ଆଉ ଇଚ୍ଛା ଲାଗିଲାନି ସେଟା ଶିଖିବାପାଇଁ କାହିଁକି ନା ସେଟା ତ ବହୁତ କିଛି ମସଲା ପଡ଼େ ତା'ପରେ ସେଟା ତା'ର ରହିଛି କେତେ ସମୟ ସିଝିଲେ ଭଲ ଲାଗିବ ସିଝିବ ସେଟ ବି ମୁଁ ଜାଣିନି ସେହିଥିପାଇଁ କହିକି ମୋତେ ଚିକେନଟା ଭଲ ଲାଗିଲାନି କିନ୍ତୁ ବର୍ତ୍ତମାନ ଖଟା ହେଉଛି ସହଜ ଜିନିଷ ସେହିଟା ସମସ୍ତେ ବି କରିପାରିବେ ତ ବର୍ତ୍ତମାନ ମୁଁ ସେହି ଖଟାଟା ଶିଖିବାପାଇଁ ଚାହୁଁଛି ଆଗକୁ ଶିଖିବି ଆଉ